ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଭିନ୍ନ ଭିନ୍ନ ସାଂସ୍କୃତିର ଗୋଷ୍ଠୀ ରହିଛନ୍ତି ପ୍ରାୟତଃ ଆମେ ବାହାରକୁ ଯିବା ସମୟରେ କିମ୍ବା କୌଣସି କାମରେ ବାହାରକୁ ଯିବା ସମୟରେ ସେଇମାନଙ୍କ ସଂସ୍ପର୍ଶରେ ଆସିଥାଉ ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କରିଥାଉ ବର୍ତ୍ତମାନ ଅନେକ ଗୁଡ଼ିଏ ଭିନ୍ନକ୍ଷମ ଜାତି ମଧ୍ୟ ଆମ ଜିଲ୍ଲାରେ ଆସିକି ରହିଲେଣି ଆଉ ଉଦାହରଣ ସ୍ୱରୂପ ବଙ୍ଗାଳି ତେଲୁଗୁ ଏହିସବୁ ଆସି ଆମ ଜିଲ୍ଲାରେ ବସବାସ କଲେଣି ଆମେ ସେମାନଙ୍କ ସଂସ୍ପର୍ଶରେ ଆସିକି ସେମାନଙ୍କ ସହିତ କଥାବାର୍ତ୍ତା କ